ଦୟାକରି ଦ୍ୱିତୀୟ ଉତ୍ପାଦ ସହିତ ଆପଣଙ୍କର ନକାରାତ୍ମକ ଅନୁଗତ କୁହନ୍ତୁ ଚେୟାର୍ ମୋ ମୁଁ ଗୋଟେ ଚେୟାର୍ କିି ଆଣିଥିଲି ଚେୟାର୍ର କଲର୍ ଫେଡ଼୍ ଚେୟାର୍ର କଲର୍ ଫେଡ଼୍ ଆଉ ଚେୟାର୍ ବହୁତ ବହୁତ ଚେୟାର୍ର ବସିଲେ ବହୁତ ପ୍ରୋବ୍ଲେମ୍ ସବୁ ଗରପଡ଼ ସବୁ ବଠଉଚି ସବୁ ପ୍ରୋବ୍ଲେମ୍ ହେଉଛି ଚେୟାର୍ରେ ବସିଲେ ସେଥିପାଇଁ ଚେୟାର୍ ଚେୟାର୍ ସେ ସେ ଚେୟାର୍ଟେ ବି ଭଲ ନାହିଁ ସେଥିପାଇଁ ସେଥିକୁ ବଦଳାଇବା ବଦଳାଇବା ପାଇଁ ପଡ଼ିବ ଆଉ ଆଉ ଗୋଟେ ପଙ୍ଖାଗୁଡ଼େ ଆଣିଥିଲି ସେ ପଙ୍ଖା ଭଲରେ ବୁଲୁ ନାହିଁ ଆଉ ପଙ୍ଖାର କଲ୍ ଫେଆ ହୋଇଯାଇଛି ଆଉ ଏସବୁ ଜିନିଷ ହେଉଛି ସେଠି ମୁଙ୍ଖାର ସବୁ ଜିନିଷ ଖରାପ ହୋଇଯାଇଛି ପଙ୍ଖା ପଙ୍ଖା ଭଲରେ ଚାଲୁ ନାହିଁ ସବୁ ପ୍ରୋବ୍ଲେମ୍ ନକାରାତ୍ମକ ଅନୁଭୂତି ଅନୁଭୂତି ଆପଣଙ୍କ ନକାରାତ୍ମକ ମୋର ଯଦି ମୋର ନକାରାତ୍ମକ ଅନୁଭୂତି ସେଇଥିପାଇଁ ଗୋଟେ ଯଦି ଚେୟାର୍ କିଣିବା ଗ ଭଲରେ ଦେଖିକି କିଣିବାର ଅଛି ତାକୁ ନହେଲେ ସେ ହେବ ନାହିଁ କଲର୍ ଫେଡ଼୍ ହୋଇଯାଇପାରେ ବହୁତ ସବୁ ସିଚୁଏସନ୍ ହୋଇଯାଇପାରେ ସେଥିପାଇଁ ଆମେ ଭଲରେ ବୁଝିବା ପାଇଁ ପଡ଼ିବ ସେଥିପାଇଁ ଆମର ଆମକୁ ଭଲରେ ବୁଝିବାକୁ ପଡ଼ିବ